ନମସ୍କାର୍ ମ୍ୟାଡ଼ାମ୍ ସ୍ୱାଧୀନତା ଦିବସ୍ରେ କିଛି କିଛି ପ୍ଲାନିଙ୍ଗ୍ କରିଛ ହୁଁ କା'ଣା କା'ଣା କର୍ମା କି ହଁ ତ ମୁଖ୍ୟ ଅତିଥି ହିସାବ୍ରେ କାହାକେ କେ ଡ଼ାକ୍ମା ହଁ ହଁ ଆଉ ସେ କମିଟି ମେମ୍ବର୍ମାନ୍କେ ବି କହେବାର୍ ଅଛେ ନା ତ ସବୁ ଝଣ୍ଡା ହଁ ଠିକ୍ ଅଛେ ଝଣ୍ଡାଫଣ୍ଡା ସବୁ ଠିକ୍ ହିସାବରେ ରଖାହେଇଛେ ଆଉ ଛୁଆମାନ୍କେ କା'ଣା ଦେମା ହୁଁ ଆଉ ଫୁଲ୍ କାହାକେ ଅନେଇକେ କହେମା କି ଆପଣ୍ ଆନ୍ବେ ହଁ ଠିକ୍ ଅଛେ ଆଉ ସେ ଜାଗା ସଫା କରିକେ କହେଲେ ହଁ ଆଉ ଛୁଆମାନ୍ଙ୍କ ଡ଼୍ୟାନ୍ସ୍ ଫାନ୍ସ୍ ବି କରାବାର୍ ଅଛେ ଡ଼୍ୟାନ୍ସ୍ କରାବାର୍ ଅଛେ ସେମାନେ କିଏ କିଏ କର୍ମୁ ତାଙ୍କର୍ ନାଁ'ନୁଇ ଲେଖିଛନ୍ ହଁ ହଁ ଆଉ ଗୀତ ଗାଏବାର୍ ଲାଗି କାହା କାହାକେ କହିଛନ୍ ହଁ ଶିଖେଇ ଦେଇଛନ୍ କି ହଁ କେତେବେଲ୍କେ ପତାକା ଉତ୍ତୋଳନ୍ କର୍ବାର୍ ଅଛେ କେନ୍ କେନ୍ ଯାଗା ଯିବାର୍ ଅଛେ ଫେର୍ ଆଉ କେନ୍ସି ଆଡ଼େ ଯିବାର୍ ନାଇ ନ ହଁ ହଁ ଆଉ କିଛି ପୋଗ୍ରାମ୍ ରଖିଛନ୍ ଭାଏଲ୍

ହଁ ହୁଁ ଆଉ କେନ୍ କେନ୍ ମାନେ ଆସ୍ବେ ସେମାନ୍ଙ୍କୁ କା'ଣା ନାସ୍ତାନୁସ୍ତି କିଛି ହଁ ହଁ ଠିକ୍ ଅଛେ ଆଉ କେନ୍ କେନ୍ ସାର୍ ମ୍ୟାଡ଼ାମ୍ଙ୍କୁ କହିଛନ୍ ଆଉ ବୁଲିଫୁଲି ଆସ୍ବା କହିଛନ୍ କିଛି ହେବା ଯେ ହେ ବାଟେ ତ ପଡ଼୍ସି ଆନି ଆସ୍ମି ହଁ ଆଉ ସେ ଜାତୀୟ ଗୀତ କିଏ ଗାଏବେ ହଁ ହଁ ତିନ୍ ଚାର୍ଟା ଛୁଆମାନ୍ଙ୍କୁ ପ୍ରାକ୍ଟିସ୍ କରେଇ ଦେଇଥିବେ ହଁ ଆଉ ହଁ ଆଉ ସେ ବାଟେ ଗଲାବେଲେ ବି ଯେନ୍ ଗାନାମାନେ ଗାଏସୁଁ ସେମାନ୍ଙ୍କୁ ବି ଯୁଡ଼ି ଯୁଡ଼ି ହିସାବ୍ରେ ନାଁ ଲେଖିକିରି କହିଦେଇଥିବେ ହଁ ଆଉ ଛୁଆମାନ୍ଙ୍କୁ ଟାଇମିଂ ବତେଇ ଦେଇଥିବେ କେତେବେଳେ ଆସ୍ବେ ରେଡ଼ି ହେଇକରି

ସାର୍ କିଛି ପୋଗ୍ରାମ୍ଫୋଗ୍ରାମ୍ ଠିକ୍ ଅଛେ ଆଉ ପ୍ରିନ୍ସପାଲ୍ ସାର୍କେ କହିଦେବେ ସବୁ ନୋଟିସ୍ ଲେଖିକି ଦେଇଦେବେ ହଁ ନାଇ ନାଇ ଆଉ କିଛି ନାହିଁ ଯେନ୍ ଯେନ୍ ନ ଗାଁ'ରେ ବି କରୁଥିବେ ସେନେ ଫେର୍ ଅଟ୍କିବାର୍ ଥିସି କାଁ'ଯେ ଦଶ୍ ପନ୍ଦର୍ ମିନିଟ୍

ହଉ ଠିକ୍ ଅଛେ